ପର୍ବପର୍ବାଣିରେ ଆମେ ପିଠାପଣା ଖିରୀ ପୁରୀ ଆଉ ଡାଲମା ଭାତ ଖେଚୁଡ଼ି କେତେପ୍ରକାର ଆଇଟମ୍ ହୁଏ ସାଧାରଣତଃ ରଜରେ ପୋଡ଼ ପିଠା ହବ ତାର ରଜର ସ୍ପେଶାଲିଷ୍ଟ ହେଲା ପୋଡ଼ ପିଠା ଆଉ ମାନେ ସାମ୍ବଦଶମୀ କି ମାନେ ବହୁତ ପ୍ରକାର ଘଡ଼ଘଡ଼ିଆ ତରକାରୀ ସେଠୁ ବୁଢ଼ା ଚକୁଳି ଚିତଉ କାକେରା ଆରିସା ବହୁତ ଜିନିଷ ବି ସାମ୍ବଦଶମୀରେ ମାନେ ବଢ଼ା ହୁଏ ମାନେ ସୂର୍ଯ୍ୟଙ୍କ ପୂଜାରେ ଯିଏ ଯାହା ଜାଚଣା ଦେଇଥାଏ ସେଇଟା ହୁଏ ଯିଏ ଯେଉଁଟା ଜାଚିଥିବ ଆଉ ଆଇଟମ୍ ତିଆରି କରିକି ସବୁ ପିଠାପଣା ବି ଠାକୁରଙ୍କୁ ପୂଜନ୍ତି ତାପରେ ମାଣବସା ଗୁରୁବାରକୁ ସେମିତି ଦଶ ପ୍ରକାର ମାନେ ପିଠା ହବ ତା' ଦେହରେ ଖେଚୁଡ଼ି ଖିରି ମୁଁ କାକେରା ଆରିସା ବହୁତ ପ୍ରକାର ଆଇଟମ୍ ବି ମାଣବସା ଗୁରୁବାରରେ ହୁଏ ଆଉ ମାଣବସାର ସ୍ପେଶାଲିଷ୍ଟ ହେଲା ମଣ୍ଡା ପିଠା ମା'ଙ୍କର ମଣ୍ଡା ଭାରି ପ୍ରିୟ ଆଉ ସେଇ ଯେଉଁ ଧଳା ମଣ୍ଡାଟା ସେଇଟା କରିବାକୁ ଟିକିଏ କଷ୍ଟ କିନ୍ତୁ ସେଇଟା ଯାହା ବି ହେଲେ ତ ହୁଏ ଗୁରୁବାରରେ ଆଉ ପିଠାପଣା ଆଉ ଚୁନା କୁଟିକିରି ତାକୁ ଯନ୍ତିକି ପୁର ଦେଇକି ତା' ଭିତରେ ମଣ୍ଡାପିଠାଟା ତିଆରି ହୁଏ ଆଉ କାର୍ତ୍ତିକ ମାସରେ ଯେଉଁ ଭୋଗ ସୋମବାରକୁ ଯେଉଁ ହୁଏ ବଡ଼ ଓଷାକୁ ଯେଉଁ ଭୋଗ ହୁଏ ଗଜା ଭୋଗ ସେଇଟା ବି ସେଇ ମଣ୍ଡା ତା' ଦେହରେ ମୁଗ ପୁର ଦିଆ ହୁଏ ସେ ପୁରା ମାନେ ପୁରା ପରିଷ୍କାର ପରିଚ୍ଛନ୍ନ ହେଇକି ତା'ଦେହରେ କଥା ବି କହିବିନି କାଳେ ଛେପ ପଡ଼ିବ ବୋଲି ସେ ଜିନିଷ ବି ଜଗିବାକୁ ପଡ଼ିବ ସେ ମଣ୍ଡାଟା ବହୁତ ଟେଷ୍ଟ ଲାଗେ ଇଏ ବଡ଼ ବଡ଼ ମଣ୍ଡା ହବ ପୁରା ମାନେ ତା' ଅଗଟେ ପୁରା ଦେଉଳି ହେଇକି ଠାକୁରଙ୍କୁ ସେଇଟା ଭୋଗ ଦିଆହବ ତାପରେ ଆଉ ଗୋଟିଏ ଅଟକାଳୀ ବି ହୁଏ ଅଟକାଳୀଟା ସେ ବି ଚାଉଳରେ ତିଆରି ହୁଏ ଅଟକାଳୀ ଚାଉଳ ଗୁଡ଼ ତା' ଦେହରେ ଅଦା ପଡ଼େ ଆଉ ଗୋଲମରିଚ ସବୁ ପଡ଼ିକି ଗୋଟିଏ ଅଟକାଳୀ ବି ତିଆରି ହୁଏ ଭୋଗ ସେ ବି ବହୁତ ଟେଷ୍ଟ ଲାଗେ ସେ ଅଟକାଳୀଟା ତାପରେ ଆଉ ଅଷ୍ଟମୀକି ଆମର ପୋଢ଼ୁଆଁ ଅଷ୍ଟମୀ କି ଏଣ୍ଡୁରି ପିଠା ହୁଏ ଏଇ ଏଣ୍ଡୁରି ପିଠାଟା ବି ପଢ଼ୁଆଁ ଅଷ୍ଟମୀରେ ପୂଜା ହୁଏ ସେଇଟା ଠାକୁରଙ୍କୁ ଦିଆହୁଏ ଯିଏ ଘରର ବଡ଼ ପୁଅ ନୂଆ ବଡ଼ ପୁଅ ହଉ କି ଝିଅ ହଉ ନୂଆ ଡ୍ରେସ୍ ପିନ୍ଧିକି ସେଇଟା ଠାକୁରଙ୍କୁ ପୂଜିକି ମୁଣ୍ଡିଆ ମାଗିକି ସେଇଟାକୁ ଖାଆନ୍ତି ଆଉ ସେଇଟା ବି ବହୁତ ଟେଷ୍ଟ ଲାଗେ ଆଉ ଆଉ ଓଡ଼ିଆ ଘରରେ ବାର ମାସରେ ତେର ପର୍ବ ଆଉ ବହୁତ ପିଠାପଣା ଆମ ଓଡ଼ିଆ ଘରର ପିଠାପଣା ହେଉଛି ଫେମସ୍ ଆଉ କେତେପ୍ରକାର ପିଠାପଣା ସବୁ ଓଷା ପୁନେଇଁବାରରେ ସବୁ ବିଭିନ୍ନ ଭେରାଇଟିର ସବୁ ପିଠା ହୁଏ ଆଉ ଓଡ଼ିଆ ଘରର ପିଠାଟା ସବୁ ଭଲଲାଗେ